ଆମେ ସୁସ୍ଥ ରହିବା ପାଇଁ ପ୍ରାୟ ନିୟମିତ ଦୌଡ଼ାଦୌଡ଼ି କରିଥାଉ ଏବଂ ଆମେ ବିଭିନ୍ନ ଦୌଡ଼ ପ୍ରତିଯୋଗିତାମାନଙ୍କରେ ମଧ୍ୟ ଭାଗ ନେଇଥାଉ ଏବଂ ଆମ ଆଖପାଖରେ ବହୁତଗୁଡ଼ିଏ ଲୋକମାନେ ଅଛନ୍ତି ଯେଉଁମାନେ ସକାଳୁ ସକାଳୁ ଆମ ସହିତ ପ୍ରାୟତଃ ଦୌଡ଼ାଦୌଡ଼ି କରିଥାନ୍ତି ଏବଂ ଆମେ ସମସ୍ତେ ଏକାଠି ହୋଇ ଭୋରୁ ଭୋରୁ ଆମେ ଆମ ଏ ଅଞ୍ଚଳରେ ଥିବା ପଡ଼ିଆରେ ସବୁ ଦୌଡ଼ା ଦୌଡ଼ି କରିଥାଉ ଏବଂ ନିଜ ନିଜ ମଧ୍ୟରେ ବର୍ତ୍ତାଳାପ କରି ହସଖୁସିରେ ସବୁ ଦୌଡ଼ିଥାଉ ତେବେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ମାରଥନ୍ ଦୌଡ଼ ଯଦି ଅନୁଷ୍ଠିତ ହୋଇଥାଏ ତେବେ ଆମେ ସେଥିରେ ଭାଗ ନେଇଥାଉ ଏବଂ ଏଇ ଦୌଡ଼ଟି ଚାରି ପାଞ୍ଚ କିଲୋମିଟର ଭିତରୁ ଆମେ ସେଥିରେ ଭାଗ ନେଇ ସେଥିରେ ଦୌଡ଼ାଦୌଡ଼ି କରିଥାଉ ଏବଂ ଏହା ଦୌଡ଼ିବା ଦ୍ୱାରା ଆମକୁ ଖୁବ୍ ଭଲ ଲାଗିଥାଏ କାରଣ ସେଠାରେ ଆମେ ନୂଆ ନୂଆ ପ୍ରତିଯୋଗୀମାନଙ୍କୁ ଭେଟିଥାଉ ଏବଂ ବିଭିନ୍ନ ଲୋକଙ୍କ ସହିତ ଚିହ୍ନା ପରିଚିତ ହୋଇଥାଉ ଏବଂ ସେଠାରେ ଆମେ ଦୌଡ଼ିବା ଦ୍ୱାରା ଆମର ଲାଭ କ'ଣ ହୋଇଥାଏ ସେସବୁ ବିଷୟରେ ମଧ୍ୟ ଆମକୁ ଶିକ୍ଷା ଦିଆଯାଇଥାଏ ଏବଂ ସେଇ ଦୌଡ଼ିବା ସମୟରେ ଆମେ ଯିଏ ପ୍ରଥମ ଦ୍ଵିତୀୟ ତୃତୀୟ ହେବ ତାହାଙ୍କ ପାଇଁ ମଧ୍ୟ ପୁରସ୍କାର ରାଶି ଦିଆ ହୋଇଥାଏ ସେଥିପାଇଁ ଲୋକମାନେ ଉତ୍ସାହାର ସହିତ ତାହାକୁ ଦୌଡ଼ିଥାନ୍ତି